ଆଇନ୍ ଗତ ସମସ୍ୟା ପାଇଁ ହେଲେ ଆମେ ଆମ ଗାଁ ଗହଳିରେ ତାର ସମାଧାନ ପାଇଁ ମୁଖ୍ୟତଃ ଗାଁ ର ମୁଖିଆ ଜମିଦାର ଗର୍ତିୟା ମାନଙ୍କ ପାଖକୁ ଯାଉ ସେଠାରେ ଗାଁ ର ମଣ୍ଡପ ଗୁଡ଼ିକର ବସି ଗାଁର ସମସ୍ତ ଲୋକ ରହି ସମାଧାନ କରାଯାଇଥାଏ କିନ୍ତୁ ବି ବହୁତ ଲୋକ ପୋଲିସ ଓ କୋଟ୍କୁ ଯାଇ ବୁଝାମଣା କରୁଛନ୍ତି ମୋତେ କୋଟ୍ର ବୁଝାମଣାକୁ ଭଲଲାଗେ କିନ୍ତୁ ଏଥିରେ ବହୁତ ଆଇନ୍ ଥିବାରୁ ବହୁତ ହଇରାଣ ହେବାକୁ ପଡ଼େ ଯେତେବେଲେ ଛୋଟ କଥାର ସମାଧାନ କରିବାର ଥାଏ ମୁଁ ଗାଁର ମୁଖିଆ ସାହାଯ୍ୟରେ କରିଥାଏ ଏବଂ ବଡ଼ ସମସ୍ୟା ଥିଲେ ପୋଲିସ ଓ କୋଟ୍ର ସହାୟତା ନିଏ